ଆମର ଗୋରୁ ପ୍ରଜାତିର ପଶୁ ଅଛନ୍ତି ଆମେ ଯେତେବେଳେ ଆମ ଗୋରୁ ଯେତେବେଳେ ଆମର ଗୋରୁ ପ୍ରଜନନ ସମୟରେ ଆମେ ତାକୁ ବେଶୀ ସମୟ ବାହାରକୁ ଛାଡ଼ୁନାହୁଁ ଏବଂ ଘର ଭିତରେ ଆଣିକି ଘାସ କୁଟା ସବୁକଥା ଆଣିକି ଦେଉ ଆଉ ଏବଂ ମୋ ମାଆ କୁଣ୍ଡା ପାଣି ଦେଲାବେଳେ ଗରମ ପାଣି କରିକି ଦିଏ ଯେତେବେଳେ ଆମର ଗାଈ ଶିଶୁ ଜନ୍ମ ଦେବା ଟାଇମ୍ରେ ଆମେ ଡକ୍ଟର ନେଇକି ଇଞ୍ଜେକ୍ସନ୍ ମଧ୍ୟ ଦେଉ ଆମେ ବେଶୀ ସମୟ ତାକୁ ବାହାରକୁ ବି ଛାଡ଼ୁନା ଚରିବା ପାଇଁ ଆମେ ସବୁବେଳେ ତାକୁ ଘର ଭିତରେ ବାନ୍ଧିକି ରଖୁ ଏବଂ ବାହାରୁ କୁଟା ଘାସ କାଟିକି ଆଣିକି ତାକୁ ଦେଉ